କିଛି ଦିନ ପୂର୍ବେ ମୋର ଗୋଟେ ବାନ୍ଧବୀ ଗୋଟେ ଦୋକାନକୁ ଯାଇ କାନଫୁଲ କିଣିଥିଲେ ମତେ ତାହା ଭଲ ଲାଗିଥିଲା ମୁଁ ବି ମୁଁ ବି ଯାଇ ସେଇଟା ସେହି କାନଫୁଲ ଆଣିଥିଲି ଏବଂ ମୋ ବାନ୍ଧବୀଙ୍କ କାନଫୁଲ ଯେତେ ଦାମ୍ର ଥିଲା ମତେ ତାହା କମ୍ ଦାମ୍ରେ ମିଳିଲା ଏବଂ କିଛିଦିନ ପରେ ମୁଁ ବାନ୍ଧ ବାନ୍ଧବୀଙ୍କ କାନଫୁଲର ରଙ୍ଗ ଛାଡ଼ି ଯାଇଥିଲା କିନ୍ତୁ ମୋର କାନଫୁଲର ରଙ୍ଗ ଏବେବି ଯେମିତିକୁ ସେମିତି ଅଛି ଯେହେତୁ ମୁଁ ତାକୁ ନିତିଦିନ ବ୍ୟବହାର କରୁଛି ଏହା ଏକ ସକାରାତ୍ମକ ଅନୁଭୂତି ଧନ୍ୟବାଦ